ହଁ ଆଉ କମଲ କ'ଣ କରୁଛୁ କ'ଣ କରୁଛୁ ଖବର କ'ଣ ଆରେ ନାରେ କ'ଣ ବ୍ୟସ୍ତ ତ ଆଉ କ'ଣ କରିବା ବୟସ ହୋଇଗଲେ ସମସ୍ତେ ନିଜ ଜୀବନରେ ବ୍ୟସ୍ତ କାମ କ'ଣ ନା ସେମିତି କିଛି ନାଇଁ ଯେ ନା କ'ଣ କରିବା ଆଉ ଏଇ ତ ଆଉ ଆଉ କ'ଣ ହାଲଚାଲ ଭଲ ନା ସବୁ ହଁ ଚାଲୁନ ନୂଆ ବର୍ଷ କ'ଣ କରିବା ଭୋଜି କରିବା ନାହିଁ ତ ତାହେଲେ ଫିଲ୍ମ ଦେଖି ପଳେଇବା ମୁଭି ଦେଖିବା ପାଇଁ ଚାଲ ଯିବା ହଁ କ'ଣ ମୁଁ ଜାଣିଛି ନା ତୋ ପୁଅକୁ ପଚାରେ ସେ ଜାଣିଥିବ ପୁଅକୁ ପଚାରେ ସିଏ ଏବେକା ଛୁଆ ଜାଣିଥିବ କ'ଣ ଭଲ ଫିଲ୍ମ ପଡ଼ିଛି ଆଉ କ'ଣ ଟିକେ ଦେଖି ଗଲେ ହୁଅନ୍ତା ବହୁତ ଦିନ ହେଲାଣି ଦେଖା ଶାକ୍ଷାତ ହୋଇନି ବହୁତ ଦିନରେ ତ କାହାର ଦେଖା ସାକ୍ଷାତ ହୋଇନି ଗଲେ ଗୋଟେ ଭଲ ହୁଅନ୍ତା ଆଜ୍ଞା ମୁଁ ଯିବି ଆଉ ସେ ଆକୁ ରାକେଷଟାକୁ ଡାକିଦେବା ସାଙ୍ଗରେ ସିଏ ଯିବ ତାର ଆଉ ଆଉ କ'ଣ ମୁଭି କେତେ କ'ଣ ଟିକେଟ୍ କ'ଣ ନେଉଛନ୍ତି ଆଉ ଆଗରୁ ଟିକେଟ୍ କାଟିିବା ନା ଯାଇକି ଟିକେଟ୍ କାଟିବା ସେଠି ସେଗୁଡ଼ା ମୋତେ କାଟି କୁଟା ଆସେନି ବଡ଼ ଫୋନ ମୋ ପାଖରେ ନାଇଁ ମୋତେ ସେଗୁଡ଼ା କାଟି କୁଟା ଆସିବନି କ'ଣ କେମିତି କରିବା ଯେ ଗୋଟେ କାମ କରିବ ପଇସା ପତ୍ର ତୁ ଦେଇଦେବୁ ଆଉ କେତେ କ'ଣ ହେଉଛି ହଁ ଦେଇଦେଇଥିବୁ ଆଉ କ'ଣ ତୋ ପାଖରେ କ'ଣ ପଇସା ନାହିଁ ଆରେ କ'ଣ ତୋର ତ ନିଜର କ'ଣ ଜନସେବା କେନ୍ଦ୍ର ଥିଲା ତୋ ପୁଅର କ'ଣ ଗୋଟେ ପୋଲିସ ଅଛି ପୁଅ ନୁହନ୍ତ ପୁତୁରା ନା କ'ଣ ଆଉ କ'ଣ ତ ଘର ପୁରା ବାଡ଼େଇ ଦେଇଛୁ କ'ଣ ଦୋତାଲା କୋଠା ପୁଣି କ'ଣ କୁନ୍ଥଉଛୁ ସାଙ୍ଗମାନଙ୍କ ଭିତରେ ପଇସା ଖର୍ଚ୍ଚ କରିବାକୁ ଆ ମୋତେ ତୁ ମୋତେ କହିଥିଲେ ମୁଁ କେତେ କ'ଣ କରି ଦିଅନ୍ତି ହଁ ମୁଁ ସାଙ୍ଗ ମୁଁ ଦେଖାହୋଇଥିଲା ମଝିରେ ଗୋଟେ ସାଙ୍ଗ ସ୍କୁଲ ସାଙ୍ଗ ଗୋଟେ ରେଷ୍ଟୁରାଣ୍ଟରେ ଖାଇବାକୁ ଦେଲା ବଡ଼ ରେଷ୍ଟୁରାଣ୍ଟରେ ସେ ଖାଇବାକୁ ଦେଲା ଆଉ ତୁ ଗୋଟେ କ'ଣ କୁନ୍ଥଉଛୁ ସବୁବେଳେ ଆଉ କୋଉଦିନ କ'ଣ ଯିବା ଯେ ନୂଆ ବର୍ଷ ପୂର୍ବରୁ ଯିବା ନା ପରେ ଯିବା ଆଉ ତୋ ସ୍ତ୍ରୀକି ସାଙ୍ଗରେ ନେଇ ଆସୁନୁ ସାଙ୍ଗ ହୋଇ ପଳାନ୍ତେ ଆରେ କ'ଣ ତୋର କ'ଣ ଅଲଗା ସେଇଥିପାଇଁ ସ୍ତ୍ରୀକି ଡାକିବା ପାଇଁ ଚାହୁଁନୁ ବୁଢ଼ା ହେଲୁଣି ଦୋଷ ଟିକେ ଛାଡ଼ୁନି ବୟଷ ହୋଇଗଲାଣି ତଥାପି ଦୋଷ ଟିକେ ଛାଡ଼ୁନି ଆଉ ତୁ ଟିକେଟ ଫିକେଟ କାଟିବାକୁ ସେ କଥା ଟିକେ ବୁଝାବୁଝି କର ନା କ'ଣ କହୁଛୁ ଟିକେଟ୍ ଟିକେ ଟିକେଟ୍ କେମିତି କ'ଣ କଟା ହେବ କ'ଣ ସେଇ ବିଷୟରେ ବୁଝାବୁଝି କର ହଁ ହଉ ହଉ ହଉ ତାହେଲେ ହଉ ରଖୁଛି ହଁ ହଁ